ଜଳଖିଆ ଜଳଖିଆ ହେଇଗଲେ ଆମର ରୁଟି କରାଯାଏ କିମ୍ବା ପୁରୀ କରାଯାଏ ସେ ଅଟାକୁ କିଣିକି ଆଣି ତାକୁ ପାଣି ଦେଇକି ଲୁଣ ଦେଇକି ତାକୁ ଚକଟିକି କିଛି ସମୟ ରଖିଦେଲେ ଢାଙ୍କିକି ସେ ଜିନିଷଟା ଭଲ ହୁଏ ରୁଟି କର ବା ପୁରୀ କର ଆଉ ଯେ ରୁଟି କଲେ ବି ତାକୁ ବେଲାଯିବ ଫୁଣି ଇଏ ପରଟା କରାଯାଏ କିବା ପୁରୀ କରାଯାଏ ତା ସାଥିରେ ଆଳୁ ଝୋଳ କରାଯାଏ ଆଳୁ ଦମ୍ କରାଯାଏ ଆଉ ଦିନେ ସେଟା ଖାଇଲେ ଆଉ ଦିନେ ମୁଢ଼ି ଅଣାଯିବ ନହେଲେ ମିକ୍ସଚର୍ କରିକି କରାଯିବ କିବା ଚକୁଡ଼ି କରାଯାଏ ଚକୁଡ଼ିକି କଲେ ଚୁନାକୁ ମେସିନ୍ରେ କୁଟେଇକି ଅଣାଯାଏ ମେସିନ୍ରେ କୁଟିକି ଚୁନିକି ଆଣିଲେ ତାକୁ ଚକୁଡ଼ି କରାଯାଏ କେ ଦିନ ତେଲରେ ଦେଇକି ଛାଙ୍କା ହୁଏ କେ ଦିନ ପତ୍ରରେ ଦେଇକି ପୁଡ଼ି ପୁଡ଼ିକି ଖିଆ ହୁଏ ଆଉ ନହେଲେ ମୁଡ଼ି ଖିଆଯାଏ ନହେଲେ ଚୁଡ଼ା ଖିଆଯାଏ ଆଉ ଭୁଜା ଖିଆଯାଏ ରୁଟି ପରଟା ଏଇ ଏଇ ବହୁତ ସମୟ ତାକୁ ବେଲିତେ ପଡ଼େ ପରଟାକୁ ଘିଅ ଦେଇକି କରାଯାଏ ଆଉ ଘିଅ ଦେଇକି ଚକଟିକି ତାକୁ ପରଟା କରା ହୁଏ ରୁଟି ତ ବେଲିକି କରା ହୁଏ ଆଉ ଭୁଜା ମିକ୍ସଚର୍ ଚେନାଚୁର ଚାହା ଏମିତି ଜଳଖିଆ ସମସ୍ତ ପ୍ରକାର କରିକି ଆମର ଖିଆଯାଏ ଚକୁଳି କରାଯାଏ ପୋଡ଼ପିଠା କରାଯାଏ ଆଉ ସେଥିରେ ଛେକେ ଦିନେ ଛାଙ୍କା କରା ହୁଏ କେ ଦିନ ଗୁଡ଼ରେ ଛାଙ୍କା ହୁଏ ଚିନିରେ ଦିଆ ହୁଏ ଗଇଁଠା ଗୁଡ଼ି କରାହୁଏ ଚୁନିର ହର ଏକ ପ୍ରକାର କରିକି ପିଠା କରାଯାଏ ଆଉ ଅଟାର ବି ବହୁତ ପ୍ରକାର ହୁଏ ସେ ଚକୁଳି କରାଯିବ ନହେଲେ ରୁଟି କରାଯିବ ପୁରୀ କରାଯିବ ଆଉ ଭୁଜା ଆଣିଲେ ମିକ୍ସଚର୍ ଗୁଡ଼ିତେ ଗୁଡ଼େଇକି ଖିଆଯିବ ଆଉ ଚୁଡ଼ା ଆଣିଲେ ଚିନି ଚୁଡ଼ା କଦଳୀ ପାଚିଲା ଦେଇକି ସକାଳେ ସେଇଟା ଜଳଖିଆ କରାଯାଏ ଚୁଡ଼ା ସାଥିରେ ଚିନି ଆଉ କଦଳୀ ପାଚିଲା ଦିଆଯାଏ ଏମତି କରିକି ଜଳଖିଆ ଚାଲିଥାଏ